ଆମେ ଧାନ୍ ଚାଷ୍ଟା ଯେନ୍ କରୁଚୁଁ ଆମର୍ ଇ ଧାନ୍ ଚାଷ୍ଟା ଆମର୍ ବର୍ଗଡ଼୍ ଏରିଆକେ ପୁରା ଭାତ୍ ହାଣି ଏ ବଲିକରି ଆମେ ତୁଳନା କରିଚୁଁ ଯେହେତୁ କେନାଲ୍ ଏରିଆ ଅଛେ ବଏଲେ ସେଥିର୍ଲାଗି ଦୁଇ ଫସଲ୍ ଚାଷ୍ କର୍ସୁଁ ଆମେ ବର୍ଷା ସିଜନ୍କେ ବି ଚାଷ୍ କର୍ସୁଁ ଆରୁ ଖରା ସିଜନ୍କେ ବି ଆମେ ଡାଲିଆ ଚାଷ୍ କରି କିରି ମାନେ ବହୁତ୍ କିଛି ଉପକୃତ କର୍ସୁଁ ତ ସେଥିର୍ଲାଗି ଚାଷ୍ ବାସ୍ କଲେ ଆମର୍ ଲୋକଙ୍କୁ ଖାଇ ପିଇ କି ଘରେ ଆମେ ବାହାର୍ ସାଇଡ଼୍କେ ବି ଆମର୍ ଚାଷ୍ ସବୁ ଯାଉଛେ ଧାନ୍ ସବୁ ବଏଲେ ଲୋକେ ବହୁତ୍ ଖୁସି ହଉଛନ୍ ଆଉ ତାମାନେ ଚଲୁଛେ ତାମାନେ ସବୁ ପରିସ୍ଥିତି ବେଳେ ତ ଡ଼ାଳୁଆ ଚାଷ୍ରେ ଆମ୍କୁ କିଛି ଗୁଟେ ସୁବିଧା ଦେଲେ ସର୍କାର୍ ତାମାନେ ଆମର୍ ଲାଗି ବହୁତ୍ କିଛି ଉପକାର୍ ହେତା ତ ଇ ଭାବ୍ନାଟା ଲେଖା ପଢ଼ା କରୁଚୁଁ ଚାଷୀ ଯୋଜନା ଦଉଚୁଁ ଆଉ ଅନେକ୍ ପ୍ରକାର୍ ସୁବିଧା କରି କିରି ମାଗୁଛୁଁ ତାହାଙ୍କୁ ଆଉ ଚାଷ୍ଟା କରୁଛୁଁ ତାମାନେ